ହଁ ମୁଁ ମଧ୍ୟ ମୋ ଜଲଖିଆ ହେଲା ଘରେ ମୁଁ ବନାଇଥିଲି ବିରି ବରା ବିରି ବରା ବହୁତ ଭଲ ଲାଗେ ବିରି ବରା ବନାଇକି ଖାଇବାକୁ ଘରେ ମଧ୍ୟ ବହୁତ ଟେ ଭଲ କରନ୍ତି ବିରି ବରା କୁ ମୋତେ କହିଲେ ଗୋଟେ ଦିନ କହିଲେ ମାଁ କହିଲେ ତୁ ଆଜି ଟିକେ ବରା ବନାଇକି ଦେ ଖାଇବା ଘରେ ସବୁ ଖାଇମା ବଲେ ମୁଁ ବରା ବନାଲି ସେଦିନ ସମସ୍ତଙ୍କୁ ଖାଇବାକୁ ଦେଲି ଆଉ ଗୋଟେ ଦିନ କହିଲେ ଯେ ଆଉ ଗୋଟେ ବ୍ରେଡ଼ ଚପ ବ୍ରେଡ଼ ସେଇଟା କୁ ମଧ୍ୟ ତେଲ ରେ ଛାନି କରି ସେଇଟା ଗୋଟେ ଜଲଖିଆ ବନାଇଥିଲି ସେଇଟା ବି ବହୁତ ଭଲ ଲାଗେ ଆଉ ଆଉ ଗୋଟେ ହେଲା ମୁଁ ସିଙ୍ଗଡ଼ା ବି ବହୁତ ଭଲ ବନାଇ ବନାଇକିରି ଖାଇଛେ ସେ ଲାଗି ମୋତେ ସିଙ୍ଗଡ଼ା ବି ମୁଁ ବନାଇକି ଖାଏ ତାପରେ ମୋର ସବୁଠୁ ବେଷ୍ଟ ହେଲା ମୋର ଚକୁଲି ପିଠା ସେଇଟା ବିରି କି ଆଣି କି ୟେ କରି କି ସେଇଟା କରି କି ବାଟିକି ସେଇଟାକୁ ଚକୁଲି ପିଠା କରିକି ଖାଇବାକୁ ବହୁତ ଭଲ ଲାଗନ୍ତି ବାପା ବି ବହୁତ ଭଲ ପାଆନ୍ତି ସେଇଟା ଖାଇବାକେ ପାଇଁ ସେଇଟା ବହୁତ ଭଲ ଲାଗେ ସେଇଟା ଏଇଟା କରିବାକୁ ଆଉ ମୁଁ ଯେଉଁ ଦିନ ଚକୁଲି ପିଠା କରେ ଘରେ ସମସ୍ତେ କହନ୍ତି ବହୁତ ଭଲ ହେଇଛି ଆଜି ଚକୁଲି ବହୁତ ବାବୁ ବନାଇଛନ୍ତି ବହୁତ ଭଲ ହେଇଛି ସେଇଥିପାଇଁ ମୁଁ ଚକୁଲି ପିଠା ବନାଇବା ପାଇଁ ମୋତେ ବହୁତ ଭଲ ଲାଗେ ସେଇଟା ଗୋଟେ ଦିନ ଏମିତି ଭ ସାଙ୍ଗମାନେ ଆସିଥିଲେ ଘରକୁ ଆମ ଗେଷ୍ଟ ଆସିଥିଲେ ସେ ଲାଗି ସକାଲେ ସେଥିରେ ଜଲଖିଆ ବଲେ ଚକୁଲି ବନାଇକି ଦେଇଥିଲି ତା ସାଙ୍ଗରେ ବରା ବନାଇଲି ତାପରେ ବିରି ବରା ସିଙ୍ଗଡ଼ା ଏମିତି ବନାଇକି ସବୁ ସମସ୍ତଙ୍କୁ ଖୁଆଇଥିଲି ସେଇଟା ସେ ତା ନେକ୍ସଟ ଦିନ ଫିର୍ ମାଁ କହିଲେ ତୁ ଆଜି ସିଙ୍ଗଡ଼ା ଟିକେ ବନାଇକି ଖା ସିଙ୍ଗଡ଼ା ଟିକେ ବନାଇଲା ଗୋ ବନାଓ ବଲେ ମୁଁ ସେଇଟା ବନାଇକି ଦେଇଥିଲି